ଆମ ଅଞ୍ଚଲର କଳା ଏବଂ ହସ୍ତଶିଲ୍ପ କ୍ଷେତ୍ରରେ ବିଭିନ୍ନ ପ୍ରକାରର ନୂତନ କାର୍ଯ୍ୟ ଏବଂ ଉଦିୟମାନ ପରି ଦେଖାଯାଉଛି ମୁଁ ଜଣେ ଚିତ୍ରକାର ନିଜେ ଯ ନିଜେ ଗଦି ଆମେ ଖଟି ଆମେ ଭାରତରେ ତିଆରି କରିଥିବା ଯନ୍ତ୍ରକୁ କଲା ବୋଲି କହିଥାଉ ଆଜି କାଲି ବିଭିନ୍ନ ପ୍ରକାର ମେସିନ୍ ଦ୍ୱାରା ବି ଯନ୍ତ୍ରମାନଙ୍କ ତିଆରି କରାଯାଇଛି ଚିତ୍ର ତିଆରି କରାଯାଇଛି ଜ୍ଞାନ କୌଶଳ ବହୁତ ପରିମାଣରେ ଥିବା ନିହାତି ଦରକାର ଖୋଦାକ ଆଜି କାଲି ଡ଼ିଜିଟାଲ୍ ମିଡ଼ିଆ ଖର୍ତୁଆାଲ ହୋଇଥାଏ ଆମେ ଯଦି ନିଜେ ଗୋଟିଏ ଚିତ୍ର କରିଥିବା ଆମେ ତା ହେଲେ ମିଡ଼ିଆ ଖଟି ଆସିଲେ ପଚାରିବେ ଆପଣ କେମିତି କଲେ ଆପଣ ଟି ଜ୍ଞାନ ବହୁତ ପରିମାଣରେ ଚାଲିଛି ମେସିନ୍ର କରି ମେସିନ୍ରେ କରିଥିବା ଚିତ୍ରମାନ ରିଆଲିଟି ବୋଲି ସଜାନ୍ତି ଭାବିଥାନ୍ତି ଆମେ ନିଜ ଘରକୁ ହସ୍ତଲିପି ହସ୍ତଶିଲ୍ପୀ କରି ଆମେ ନିଜ ଘରେ ଗ୍ରୀିଟିଂ କରିଥାଉ ଏବଂ ବିକ୍ରୟ ବି କରିଥାଉ ସେହି କଳା ହସ୍ତଶିଲ୍ପୀକୁ ଏହି ହସ୍ତଶିଲ୍ପୀମାନେ ବହୁତ ପରିମାଣରେ ଆମ ଓଡ଼ିଶାରେ ଦେଖିବାକୁ ମିିଲିଥାଏ ଏବଂ ଏଥିରେ ବହୁତ ଜ୍ଞାନ ଥିବା ନିହାତି ଦରକାର